ମୋର ଗୋଟେ ନିଜର ବଢ଼ିଆ ବ୍ୟବସାୟ ରଖିଛେଁ କିରାନ ଦୋକାନ ଟେ ମୋର ଅଛେଁ ଆଉ କିରାନା ଦୋକାନରେ ମୁଁଇ ମୋର ନିଜର ଘରର ପୁଞ୍ଜି ପଚାଶ ହଜାର ଖଣ୍ଡେ ମୁଁ ଏଥିରେ ଲଗେଇ କିରି ଆରମ୍ଭ କରିଥିଲି ଆଉ ମୁଇଁ ଗୋଟେ ପି ଏମ ଜି ପି ଟ୍ରେନିଂ କରିଥିଲି ଯେନଟା କି ସରକାର ମତେ ପାଞ୍ଚ ଲକ୍ଷ ଟଙ୍କା ଇଧର ବାବଦରେ ବ୍ୟାଙ୍କନୁ ଲୋନ୍ ଲେବାଲଲାଗି ଗୋଟେ ସାର୍ଟିଫିକେଟ୍ ଦେଇଥିଲେ ଆଉ ସେ ସାର୍ଟିଫିକେଟ୍ ଦେଖେଇକିରି ମୋର ଦୁକାନ କେ ବଢ଼ାବାର ଲାଗ୍ ବ୍ୟାଙ୍କ କି ଯାଇକିରି ବ୍ୟାଙ୍କ ମ୍ୟାନେଜର ସାଙ୍ଗେ କଥାବାର୍ତ୍ତା କରିଥିଲି ଆଉ ସେ ପାଞ୍ଚ ଲକ୍ଷ ଟଙ୍କା ମୋର ଦୁକାନରେ ଇନଭେଷ୍ଟ କରିବାର ଲାଗି ସେ ମୋତେ ସାହାଯ୍ୟ କଲେ ଆଉ ସେ ପାଞ୍ଚ ଲକ୍ଷ ଟଙ୍କାରେ ଆଜି ମୋର ଦୁକାନ ଷ୍ଟାର୍ଟ କରିଛେଁ ଆଉ ଏଇ ଦୁକାନରେ ମୁଁଇ ଭଲ ରୋଜଗାର କରୁଛେଁ ଆଉ ବ୍ୟାଙ୍କ ଏଇଠି ବହୁତ ତାର ସାହାଯ୍ୟ କରିଛି ଆଉ ବ୍ୟାଙ୍କରେ ଠିକ୍ ସମୟରେ ବି ସୁଧ ତାର ଦେଇପାରୁଛେଁ ଆଉ ବ୍ୟାଙ୍କର ଭୂମିକା କେତିନି ବଡ ଭୂମିକା ଅଛି ଏଠି ପରନ୍ତୁ ଆମେ ଯଦି କିଛି ବ୍ୟବସାୟ କରମାଁ ନିଜର ଜୀବନ ଲାଗି ନିଜର ବେରୋଜଗାର ନାହିଁକିରି ରୋଜଗାରଟେ କରମାଁ ତ ଆମକୁ ବ୍ୟାଙ୍କ ବହୁତ ପ୍ରକାର ସାହାଯ୍ୟ କରୁଛି ତ ଏଥିରଲାଗି ଯେ ତାଲିମ୍ ବି କରିଥିଲା ଆମକୁ ଭଲେ ତାଲିମ୍ କରିଥିଲା ବ୍ୟାଙ୍କ ଲୋନ୍ ପାଇବାର ଲା ଆମକୁ ସୁବିଧା ତ ଯେକୌଣସି ଆମର ବ୍ୟକ୍ତି ଚାଷବାସଲେ ହଉ ବିଜିନେସ୍ ଲାଗି ହଉ କିଛି ବି ଜିନିଷ ବାବଦରେ ଯଦି ବ୍ୟାଙ୍କକେ ଯାଇକିରି ଲୋନ୍ ଆପ୍ଲାଏ କରବା ଆବେଦନ କରବା ବୋଲେ ସେ ଲୋନ୍ ପାଇ ପାରବା ଆଉ ତାର ଜୀବିକା କେ ଆଗକେ ନେଇପାରବା ଆଉ ଠିକ୍ ସମୟରେ ବ୍ୟାଙ୍କର ଲୋନ୍ କେ ସୁଝିପାରବା